ମୋର ବହୁତ ଗୁଡ଼ିଏ ପ୍ରିୟ ଚଳଚ୍ଚିତ୍ର ମାନ ରହିଅଛି ଓଡ଼ିଆରେ ହିନ୍ଦୀରେ ଏବଂ ଇଂଲିଶରେ ଏବଂ ସାଉଥ୍ ଇଣ୍ଡିଆନ୍ ମଧ୍ୟ କେତୋଟି ଚଳଚ୍ଚିତ୍ର ରହିଅଛି ଯାହା ମୋତେ ଖୁବ ଭଲ ଲାଗେ ବେଶ ପ୍ରିୟ ବହୁତ ଅଭିନେତା ଏବଂ ଅଭିନେତ୍ରୀମାନ ରହିଛନ୍ତି ଯେଉଁମାନେ ମୋତେ ଖୁବ ଭଲ ଲାଗନ୍ତି ଓଡ଼ିଆରେ ମଧ୍ୟ ବହୁତ କିଛି ଏପରି ଚଳଚ୍ଚିତ୍ରମାନ ରହିଅଛି ଯାହା ମୋତେ ଖୁବ ପସନ୍ଦ ଦେଖିବାକୁ ଭଲ ଲାଗେ ହିନ୍ଦୀରେ ମଧ୍ୟ ମୋତେ ଥ୍ରୀ ଇଡ଼ିଅଟ୍ସ ଭଳି ଏକ ଚଳଚ୍ଚିତ୍ର ବହୁତ ବହୁତ ଆକର୍ଷିତ କରିଥାଏ ବହୁତ ଭଲ ଲାଗିଥାଏ ମଧ୍ୟ ସେଇ ଚଳଚ୍ଚିତ୍ରଟି ସେଇଟା ହଁ ଏକମାତ୍ର ଏକ ଚଳଚ୍ଚିତ୍ର ଯେଉଁଟା ମୋତେ ସବୁ ପକ୍ଷରୁ ଠିକ୍ ଲାଗେ ବହୁତ ଭଲ ଲାଗେ ମୋତେ ସେ ଚଳଚ୍ଚିତ୍ରଟି ଏବେ ଯେତେଥର ଦେଖି ଦେଲେ ସେ ମୋ ମନରେ ମୋତେ ବହୁତ ଆନନ୍ଦ ଦେଇଥାଏ ଏବଂ ଓଡ଼ିଆରେ ମିହିରି ଦାସଙ୍କର ଯେତିକି ନାଟକମାନ ଅଛି ସବୁ ମୋତେ ଖୁବ ମନ ଖୁବ ଶାନ୍ତି ଦେଇଥାଏ